ଟେକ୍ନୋଲୋଜି ଓଡ଼ିଶାର ମନୋରଞ୍ଜନ ଖୁବ କରୁଛି ଯାହାଫଳରେ କି ଆମେ ୟୁଟ୍ୟୁବ ଆଉ ଆମାଜନ୍ରୁ ବହୁତ କିଛି ଜିନିଷ ଆଉ ବହୁତ କିଛି ବିଷୟବସ୍ତୁ ମଧ୍ୟ ଜାଣିବାକୁ ପାଉଛୁ ଆଉ ଆମାଜନ୍ରୁ ଆମେ ଆଗରୁ ଦୋକାନକୁ ଯାଉଥିଲୁ ଡ୍ରେସ୍ ଆଣିବା ପାଇଁ କିନ୍ତୁ ଆମାଜନ୍ ଦ୍ଵାରା ଯାହାଫଳରେ କି ଆମ ଘରକୁ ବହୁତ ସବୁ ମାନେ ଯେଉଁ ଜିନିଷ ଖୋଜୁଛୁ ସେହି ଜିନିଷ ଆସି ପହଁଞ୍ଚି ଯାଉଛି ଘରପାଖରେ ଆଉ ୟୁଟ୍ୟୁବରୁ ଆମେ ବହୁତ କିଛି ଜିନିଷ ଜାଣିବାକୁ ପାଉଛୁ ଯେମତି ନ୍ୟୁଜ୍ ହେଲା ଆଉ ଆମେ ସେଥିରେ ମନୋରଞ୍ଜନ ବି ମଧ୍ୟ କରିପାରୁଛୁ ଯାହାଫଳରେ ବ୍ଲୋଗ୍ କରିକି ଆମେ ନିଜର ପଇସା ମଧ୍ୟ ଇନକମ୍ କରିପାରୁଛୁ ନିଜ ପାଇଁ ଆଉ ଅନ୍ୟଉପରେ ଅନ୍ୟକୁ ହାତ ପତାଇବାକୁ ପଡ଼ୁନାହିଁ ଯାହାଫଳରେ ଆମକୁ ବହୁତ ଲାଭଦାୟକ ହେଉଛି ଏବଂ ଏହାଦ୍ଵାରା ବହୁତ ଲୋକ ମଧ୍ୟ ରୋଜଗାରକ୍ଷମ ହେଇପାରୁଛନ୍ତି ଯାହାଫଳରେ ସମସ୍ତଙ୍କୁ ଲାଭବାନ ମଧ୍ୟ ହେଉଛି